ହ୍ୟାଲୋ ମୁଁ ଲକ୍ଷ୍ମୀ ରେଷ୍ଟୁରାଣ୍ଟ୍ରୁ କହୁଥୁଲି ସେଠାରେ ଭୋଜନ ସୁବିଧା ପାଇଁ ଯୋଉଁ ସୁବିଧା ରହିଛି ସେ ବିଷୟରେ ପଚାରିବାକୁ ଫୋନ୍ କରିଥିଲି ମୁଁ ମୋର ପରିବାର ସହିତ ସେଠାକୁ ପରିବାର ସହିତ ଯିବା ରେଷଟୁରାଣ୍ଟ୍କୁ ଯିବାପାଇଁ ଚାଁହୁଥିଲି ସେଠାରେ ଗାଡ଼ି ପାର୍କିଙ୍ଗ୍ କରିବା ପାଇଁ ସୁବିଧା ଅଛି ସେଠାରେ ପରିଷ୍କାର ପରିଚ୍ଛନତା ରହିଛି ନା କଣ ଅସୁବିଧା ରହିଛି ନା ଗାଡ଼ି ପାର୍କିଙ୍ଗ୍ କରିବା ପାଇଁ ସେସବୁ ବୁଝିବା ପାଇଁ ମୁଁ ଫୋନ୍ କରିଥିଲି ଆପଣ ସେଇଟା ବୁଝିକି କୁହ କୁହନ୍ତୁ